ବୁଣାବୁଣି କରିବା ଆଉ ଷ୍ଟିଚ୍ କରିବା ଏସବୁ ତ ନିଜର ମୋର ଖୁସି ରହିଛି ରୁଚି ରହିଛି କିନ୍ତୁ ନିତିଦିନିଆ ଆମର ମାନେ ଜୀବନରେ ଅନ୍ୟାନ୍ୟ ବହୁତ କିଛି ଦାୟିତ୍ୱ ମଧ୍ୟ ରହିଛି ସେ ଦୁଇଟାକୁ ନିଜକୁ ଆମେ ସନ୍ତୁଳନ କରିକି ଆମେ କରିବାକୁ ପଡ଼ିବ କାହିଁକିନା ଏଇଟା ଆମ ନିଜ ଉପରେ ରହିଲା ସେଇଟା ଯେ ଆମେ କିପରି ଭାବରେ ସିଲେଇକୁ ନିଜର କର୍ତ୍ତବ୍ୟକୁ କାମକୁ ପ୍ରୋଜେକ୍ଟ୍କୁ ଆଉ ନିଜର ଦାୟିତ୍ୱକୁ କିପରି ଦୁଇଟାଯାକକୁ କେମିତି ସମୟ ଦେଇପାରିବା ସେହି ହିସାବରେ ଆମେ ଚେଷ୍ଟା କରିବା ନିଜ ଦାୟିତ୍ଵକୁ ମେଣ୍ଟାଇ ତା'ପରେ ସେଥିପାଇଁ ଆମେ ଷ୍ଟିଚ୍ ପାଇଁ ସିଲେଇ ପାଇଁ ଆମେ ସମୟ ବାହାର କରିବା ଆଉ ଦୁଇଟା ସମୟ ବାହାର କରିକି ଆମେ ନିଜ ହିସାବରେ କାମ କରିବାକୁ ପଡ଼ିବ ଦାୟିତ୍ଵରେ ଏଇଟା ବି ନିଜ ଦାୟିତ୍ୱ ଆଉ ସେଇଟା ବି ଆମର ଖୁସିରେ ଖୁସି ତ ଦୁଇଟାଯାକକୁ ଆମେ ସନ୍ତୁଳନ କରିକି ସେଇଟା ନିଜ ଉପରେ ରହିଲା ନିଜର ଆମର ନିଜର ଚେଷ୍ଟା ବଳରେ ହିଁ ହୋଇପାରିବ